ହ୍ୟାଲୋ ଭାଇ ହଁ ଭାଇ କେଉଁଠି ଅଛନ୍ତି ମୁଁ କ୍ୟାବ୍ ସେତେବେଳ ଠାରୁ ବୁକିଂ କରି ରଖିଲିଣି ମୁଁ ଲେଟ୍ ହେଉଛି ଯିବା ବୋଲି ଆପଣ କହୁଛନ୍ତି ମୁଁ ପାଞ୍ଚ ମିନିଟ୍ ପରେ ପାଞ୍ଚ ମିନିଟ୍ ପରେ ଯିବି ବୋଲି କିନ୍ତୁ ଆସୁ ହିଁ ନାହାନ୍ତି ପ୍ରୋବଲେମ୍ରେ ପଡ଼ିଛି ଟିକେ ତ ହେଲ୍ପ ଦରକାର ନା ଆପଣଙ୍କୁ ଯଦି ଏମିତି ଡ୍ରାଇଭର ବୁକିଂ କରିକି ତ ଆସିବେନି ଲାଭ କ'ଣ ଅଛି ମୋର ମୁଁ ତ ଲେଟ୍ରେ ପହଞ୍ଚିବି ନା ତ ଶୀଘ୍ର ଟିକେ କରନ୍ତୁ ନା ମୋର ସିଆଡ଼େ ପ୍ରୋଗ୍ରାମ ଅଛି ଡ୍ୟାନ୍ସ ପ୍ରୋଗ୍ରାମ ଠିକ୍ ଟାଇମ୍ରେ ପୁଣି ଯିବାକୁ ପଡ଼ିବ ମୁଁ ପୁଣି ଏକ୍ଜାମ ଅଛି ମୋତେ ପୁଣି ତାକୁ ସାରିବାକୁ ହବ ପୁଣି ଟାଇମ୍ରେ ଗଲେ ତ ମୁଁ ତ ପୁଣି ନ ପହଞ୍ଚି ପାରିଲେ ତ ମୁଁ ତ ସକ୍ସେସ ହେଇପାରିବିନି ନା ତ ଶୀଘ୍ର ଯଦି ନ ପହଞ୍ଚି ପାରିଲେ କିଛି ଗୋଟେ କରନ୍ତୁ ମୁଁ କେତେବେଳୁ କହିଲିଣି ଅଧଘଣ୍ଟା ହେଲାଣି କହୁଛନ୍ତି ଆସିବେ ଆସିବେ ଆସିବେ ବୋଲି କିନ୍ତୁ ଆସୁ ହିଁ ନାହାନ୍ତି ମୁଁ ଏଇଠି କେତେ ଦେଢ଼ ଘଣ୍ଟା ହେଲେ ୱେଟ୍ କଲିଣି ମୋର ସାଙ୍ଗରେ ଯିଏ ବି ସବୁ ଆସିଥିଲେ ସେ ତାଙ୍କ ବୁକିଂ କରିଥିଲେ ସେ ତାଙ୍କ ପଳାଇଲେଣି କିନ୍ତୁ ମୋର ଏପର୍ଯ୍ୟନ୍ତ ଯେଉଁଟା ବୁକିଂ ହେଇଛି ସେ ପର୍ଯ୍ୟନ୍ତ ଆସିନାହାନ୍ତି ଆପଣ କହିଚାଲିଛନ୍ତି ମୁଁ ପାଞ୍ଚ ମିନିଟ୍ ପରେ ଯିବି ପାଞ୍ଚ ମିନିଟ୍ ପରେ ଯିବି ପାଞ୍ଚ ମିନିଟ୍ ପରେ ଯିବି କିନ୍ତୁ ପାଞ୍ଚ ମିନିଟ୍ ପରେ ଆସୁ ହି ନାହାନ୍ତି ମୁଁ ଏଇଠି ଅଧଘଣ୍ଟା ଦେଢ଼ ଘଣ୍ଟା ହେଲାଣି ଆସିକି ବସିଲିଣି ଟାଇମ୍ ୱେଷ୍ଟ ହେଉଛି ମୁଁ ଯିବି କେତେବେଳେ ମୋ ପ୍ରୋଗ୍ରାମ ସରିବ ଯେତେବେଳେ ସରି ସାରିଲା ପରେ ଯିବି ତ ସିଚୁଏସନ୍ ଦେଖନ୍ତୁ ଯଦି ନ ମୋତେ ମନା କର ମୁଁ ଅଲଗା କିଛି ଦେଖିବି ନହେଲେ ମୋତେ କିଛି ଅଲଗା କିଛି ଗାଡ଼ି ପଠାଅ କି ଇଏ କର ମୁଁ ଯିବି ହିଁ କେମିତି ଅସୁବିଧା ତ ପଡ଼ିଛି ନା ଆପଣ ଯଦି ନ କରିପାରିବେ ସେଇଟା ମନା କରିବେ କିନ୍ତୁ ଏଇ ଜଣେ ପ୍ରୋବ୍ଲେମ ପଡ଼ିଛି ତା'ର ଅର୍ଜେଣ୍ଟ ଦରକାର ଅଛି କିନ୍ତୁ ଆପଣ କହୁଛନ୍ତି କି ମୁଁ ପାଞ୍ଚ ମିନିଟ୍ ପରେ ପାଞ୍ଚ ମିନିଟ୍ ପରେ ପାଞ୍ଚ ମିନିଟ୍ ପରେ ଯିବି ଏଇଟା କ'ଣ ହେଲେ ଚଳିବ କି ନାଇଁ ନା ତ ଟିକେ ତ ହେଲ୍ପ କର ଶୀଘ୍ର ଟିକେ ମୁଁ ବୁଝୁଛି ଆପଣଙ୍କ କଥା ବୁଝୁଛି କିଛି ପ୍ରୋବ୍ଲେମରେ ରହିଯାଇଛନ୍ତି କିଏ କହିଲେ ଆସିବେ ନା ମୋ ସିଚୁଏସନ୍ ତ ମୁଁ ପୁଣି ଦେଖିବେ ନା ନାହିଁ ଯଦି ସେଇଠି ସରିଯିବ ମୋ ପଛରେ ଯାଇଁକି ଲାଭ ହିଁ କ'ଣ ଯେଉଁଥିପାଇଁ ଯାଉଛି ଯେଉଁ ଏକ୍ଜାମ ପାଇଁ ଯାଉଛି ସେ ଏକ୍ସାମ ପାଇଁ ହଉ ହିଁ ନାହିଁ ତ ମୁଁ କରିବି କ'ଣ ହଁ ଆଜ୍ଞା